କନ୍ଧମାଳ ଜିଲ୍ଲାରେ ଲୋକପ୍ରିୟ ସ୍ଥାନୀୟ କ୍ରୀଡ଼ା ବିଭିନ୍ନ ପ୍ରକାର ରହିଅଛି ଏବଂ ମନୋରଞ୍ଜନ ପ୍ରାଇଁ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ କରାଯାଉଛି ଯଥା ପଲ୍ଲିଶ୍ରୀ ମେଳା ଯାହାକି କନ୍ଧମାଳରେ ଥରେ ବର୍ଷକୁ ଥରେ ହୋଇଥାଏ ଏଠାରେ ବିଭିନ୍ନ ଗ୍ରାମାଞ୍ଚଳରୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ସାମଗ୍ରୀ ନେଇ ଆସି ଏଠାରେ ନିଜର ପ୍ରକଳ୍ପ ଦେଖାନ୍ତି ଏହା ପଲ୍ଲିଶ୍ରୀ ମେଳାରେ ଲୋକମାନଙ୍କ ମନକୁ ଛୁଇଁଥାଏ ଏବଂ କ୍ରୀଡ଼ା କହିଲେ ବିଭିନ୍ନ ପ୍ରକାର କ୍ରିକେଟ ହକି ବିଭିନ୍ନ ପ୍ରକାର ଖେଳ ହୋଇଥାଏ ଏଠାରେ ବିଭିନ୍ନ ଗ୍ରାମାଞ୍ଚଳରୁ ଲୋକମାନେ ଆସି କ୍ରିକେଟରେ ଯୋଗଦାନ କରିଥାନ୍ତି ଏବଂ ଗାଁ ଗୁଡ଼ିକରେ ଏହି ଖେଳ ଦେଖିବାକୁ ଲୋକମାନେ ଚାରିଆଡ଼େ ଭରପୁର ହୋଇ ରହିଥାନ୍ତି ଏହା ଲୋକମାନଙ୍କ ମନରେ ଉଦ୍ବେଗନା ସୃଷ୍ଟି କରେ ଏକାଠି ହୋଇ ଜିଲ୍ଲାର ଉନ୍ନତି ପାଇଁ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଗୁଡ଼ିକ ଯେଉଁମାନେ ସହଯୋଗ କରନ୍ତି ସେମାନେ ହେଉଛନ୍ତି ଏହି କନ୍ଧମାଳ ଜିଲ୍ଲାର ମୁଖ୍ୟ ଲୋକ ଏଭଳି କନ୍ଧମାଳ ଜିଲ୍ଲାକୁ ସମସ୍ତେ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ଆଗଭର କରିଥାନ୍ତି